ହ୍ୟାଲୋ ଓଲାରୁ କହୁଛନ୍ତି କି ହଁ ମୁଁ ଚନ୍ଦନ କହୁଥିଲି ଏକ ଗାଡ଼ି ଭଡ଼ା କରିବା ବିଷୟରେ ମୁଁ କିଛି ବୁଝିବାକୁ ଚାହୁଁଥିଲି ଆମେ ପାଞ୍ଚଜଣ ସାଙ୍ଗ କାଲି ଭୁବନେଶ୍ୱର ବୁଲିବାକୁ ଯାଇଥାନ୍ତୁ ସେଠାରେ ଖଣ୍ଡଗିରି ଉଦୟଗିରି ଧଉଳି ପାହାଡ଼ ଲିଙ୍ଗରାଜ ମନ୍ଦିର ପୁରା ଦିନସାରା ବୁଲିକି ଆସିଥାନ୍ତୁ କେତେ କ'ଣ ପଡ଼ିବ ଆପଣଙ୍କ ପାଖରେ ପାଞ୍ଚଜଣିଆ ଗାଡ଼ିର ସୁବିଧା ଅଛି ତ ହଁ କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି ଠିକ୍ ଅଛି ଯଦି ଆମେ ପୁରାଦିନ ଗାଡ଼ି ରଖିବୁ ତା'ପାଇଁ କିଛି ଅଧିକ ପଇସା ଲାଗିବ ନା ଯେତେ କିଲୋମିଟର ବୁଲିକି ଆସିବୁ ସେଇ ହିସାବରେ ହେଇଯିବ ଠିକ୍ ଅଛି ଆଉ କିଛି କମ୍ ହେଇପାରିବନି ହଁ ସେଟା ତ ଠିକ୍ କଥା ଦରଦାମ ବଢ଼ିଲାଣି କିନ୍ତୁ ହଉ ଠିକ୍ ଅଛି ହଁ ଟୋଲ୍ ଗେଟ୍ରେ ଆମକୁ ଦେବାକୁ ପଡ଼ିବ ବୁଝିଗଲି ହଉ ତା'ହେଲେ କାଲି ସକାଳେ ଗାଡ଼ି ଆମ ଘର ପାଖରେ ଆସି ପହଞ୍ଚିଯିବ ତ ଆପଣଙ୍କ ପାଖରେ ବର୍ତ୍ତମାନ କେଉଁ ଗାଡ଼ି ଅଛି ଇନୋଭା ହଉ ଠିକ୍ ଅଛି ଏକ ଭଲ ଗାଡ଼ି ଓ ଭଲ ଡ୍ରାଇଭର୍ଟେ ଆମ ପାଖକୁ ପଠାଇବେ କାଲି ସକାଳ ଛଅଟାରେ ମୁଁ ଆପଣଙ୍କୁ ଏଇ ନମ୍ବର୍ରେ ମୋ ଠିକଣାଟି ପହଞ୍ଚାଇ ଦେଉଛି ହଁ ଠିକ୍ ଅଛି ଆପଣ ମୋ ନାଁରେ ବୁକିଙ୍ଗ କରିଦିଅନ୍ତୁ ମୁଁ ଆପଣଙ୍କୁ କିଛି ଆଡ଼ଭାନ୍ସ ମଧ୍ୟ ଦେଇ ଦେଉଛି ଆଚ୍ଛା ଧନ୍ୟବାଦ